କ୍ଷୀର ହେଉଛି ମୋର ଆଲର୍ଜି ତେଣୁ ରୋଷେଇ କରିବା ସମୟରେ କ୍ଷୀରର କୌଣସି ଜିନିଷ କରେ ନାହିଁ ଯେମିତିକି ପନିର୍ ପନିର୍ ତରକାରୀ ମୁଁ କରେ ନାହିଁ ଉଁ ଛେନା ଛେନା ତରକାରୀ ବି ମୁଁ କରେ ନାହିଁ ଖିରି କରେ ନାହିଁ କ୍ଷୀର ଚାହା ମୁଁ ପିଏ ନାହିଁ ସବୁବେଳେ ଲାଲି ଚାହା କରି ପିଏ ଛେନା ମିଠା ମଧ୍ୟ ମୁଁ ଖାଏ ନାହିଁ ସେଥିପାଇଁ ମୁଁ ରୋଷେଇ କରିବା ସମୟରେ କ୍ଷୀର ଜିନିଷକୁ ସବୁବେଳେ ଆଭଏଡ଼ କରିଥାଏ ଏଁ ଯାହାଫଳରେକି କ୍ଷୀର ବାସ୍ନାରେ ମୋର ବାନ୍ତି ହେଇଯିବ ମୁଣ୍ଡ କ'ଣ ହବ ସେଥିପାଇଁ ମୁଁ କ୍ଷୀର ଜିନିଷ କୌଣସିଥିରେ ଇଏ କରେନି